ପନ୍ଦର ଦୁଇ ଦୁଇହଜାର ତେଇଶି ଚାରି ତିନି ଦୁଇହଜାର କୋଡ଼ିଏ ଛଅ ଦୁଇ ଦୁଇହଜାର ଏଗାର ଆଠେ ତିନି ଦୁଇହଜାରେ ବାଇଶି ନଅ ତିନି ଦୁଇହଜାର ତେଇଶି